ହଁ ଆଜ୍ଞା କୁହନ୍ତୁ ହଁ ହଁ ଭୈରବ ବିଶ୍ୱାଳ ଦୋକାନ ଆଜ୍ଞା ଆଉ କଣ ମୋବାଇଲ୍ ଫୋବାଇଲ୍ ନୂଆଟା ଦରକାର ଥିଲା କି ଆଜ୍ଞା ଆଜ୍ଞା ମୋ ପାଖରେ ତ ବିଭିନ୍ନ ପ୍ରକାର ଆଇଟମ୍ ଅଛି ସାର୍ ଆପଣଙ୍କୁ ଦେଖାଇବି ଆସନ୍ତୁ ପାଖକୁ ଭିଭୋର ଆମ ପାଖରେ ଛଅ ସାତଟା ମଡ଼େଲ୍ ଅଛି ଆପଣଙ୍କୁ କେଉଁ ମଡ଼େଲ୍ ଦରକାର ନା ମୁଁ କହିବି ଭିଭୋ ଏଫ୍ ଥ୍ରୀ ଗୋଟିଏ ଅଛି ତାପରେ ଏରେ ସେଇଟା ପଡ଼ିବ ଆପଣଙ୍କୁ ବତିଶ ହଜାର ପ୍ରାଇସ୍ ଅଛି ଆପଣଙ୍କ ଇଏରେ ଆପଣଙ୍କୁ କନ୍ସେସନ୍ ହିସାବରେ ହଜାର ଟଙ୍କା କାଟିକଋ ଡିସ୍କାଉଣ୍ଟ୍ କରିକି ଦିଆହେବ ଆପଣଙ୍କୁ ତାପରେ ରେଡ଼୍ମିର ଅଛି ଭଲ ଆମେ ଫାଇଭ୍ ଜିର ଗୋଟିଏ ଚାଲିଛି ଅଠର ହଜାର ପାଞ୍ଚଶହ ଅଛି ତାପରେ ରିୟଲ୍ ମି ଅଛି ଫୋର୍ ଜିର ସେଇଟା ଆପଣଙ୍କୁ ପଡ଼ିବ ଏ ଫୋର୍ ଜି ବି ଫୋର୍ ଜି ବି ରାମ୍ର ପଡ଼ିବ ଆପଣଙ୍କୁ ଚଉଦ ହଜାର ଟଙ୍କା ଆପଣ କେତେ ଭିତରେ ଦରକାର ଆଜ୍ଞା ଆପଣଙ୍କ ପାଇଁ ଭଲ ଫୋନ୍ଟା ଅଛି ସାର୍ ଭିଭୋର ଆଉ ଡିସ୍କାଉଣ୍ଟ୍ କ'ଣ କୋଡ଼ିଏ ପରସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ୟା ଭିତରେ ନୂଆ ଲଞ୍ଚ୍ ହୋଇଛି ଆଉ କେତେ ବେଶୀ ଡିସ୍କାଉଣ୍ଟ୍ ଆସୁନାହିଁ ହେଉ ହେଉ ହେଉ ହେଉ ମୁଁ ଦେଖାଉଛି ଆପଣଙ୍କୁ ହଁ ହଁ ଗ୍ୟାରେଣ୍ଟି ଅଛିନା ଗ୍ୟାରେଣ୍ଟି ଅଛି ଦୁଇ ବର୍ଷ ଗ୍ୟାରେଣ୍ଟି ଅଛି ବ୍ୟାଟେରୀ ବ୍ୟାଟେରୀ ପାଇଁ ଛଅ ମାସ ଗ୍ୟାରେଣ୍ଟି ଅଛି କରିଦେବି ଡିସ୍ପ୍ଲେ ଫିସ୍ପ୍ଲେ କ'ଣ ଯଦି ଇଣ୍ଟରନାଲ୍ ଯଦି ପ୍ରୋବ୍ଲେମ୍ ହେଲା ଆମେ ତାକୁ ସଜାଡ଼ିକି ଦେଇପାରିବୁ ଆଉ ବାହାରେ ଆପଣ ନେବେ କେଉଁଠି ଫିଙ୍ଗିଦେବେ ଫୋପାଡ଼ିଦେବେ ଆମର ସେଇଠି ଗ୍ୟାରେଣ୍ଟି କିଛି ନାହିଁ ହଁ ଆପଣଙ୍କୁ ବିଲ୍ ଦିଆହେବ ଆମର କୌଣସି କଷ୍ଟମର୍ କର ଆମର ଅଛନ୍ତି ଆପଣ ଯଦି ବେପାର ନେବେ ବୋଇଲେ ଆପଣ ସତ ମୋ ସହିତ ଯୋଗାଯୋଗ କରନ୍ତୁ ଉଚିତ୍ ମୂଲ୍ୟରେ ଆପଣଙ୍କୁ ଦିଆହେବ ଓଃ ଆମଠୁ ନିଅନ୍ତୁ କେତେ ଆମ ଦୋକାନର ନାମଜାଦା ଦୋକାନଟା ତ ବିଭିନ୍ନ ପ୍ରକାର ଲୋକ ଆସନ୍ତି ଆପଣ ଥରେ ନେଇକରି ଦେଖନ୍ତୁ

ହେଉ ହେଉ ହେଉ ହେଉ ହେଉ ହେଉ